ମୁଁ ଯେଉଁ ଇୟର ଫୋନ୍ ଟି କିଣିଥିଲି କିଛି ଦିନ ଶୁଣିଲା ପରେ ଗୋଟିଏ ପଟ ବେଳେବେଳେ ସୁଭୁଥିଲା ବେଳେବେଳେ ସୁଭିଲାନାହିଁ ଏଇ ଭଳି କିଛି ଦିନ ଚାଲିଲା ତାପରେ କିଛି ଦିନ ପରେ ପୁଣି ଇୟର ଫୋନ୍ ଟି ଚଡ଼ ଚଡ଼ ସାଉଣ୍ଡ ଆସିଲା ପୁଣି କିଛି ଦିନ ପରେ ଦୁଇ ପଟ ସାଇଟ ରୁ ଚଡ଼ ଚଡ଼ ସାଉଣ୍ଡ ଆସିଲା ଯାହାଫଳରେ କି ମୁଁ ଶୁଣିବା ପାଇଁ ମୋତେ ଆଉ ଟୋଟାଲ ଭଲ ଲାଗିଲା ନାହିଁ ମୋର ଇୟର ଫୋନ୍ ଟି ଯେତିକି ପଇସା ରେ ମୁଁ କିଣିଥିଲି ମୋତେ ଲାଗିଲା ଏହା ବୃଥା ଇଏ ବଟ ଟି ବଟ ଇୟର ଫୋନ୍ ଟି ଭଲ ନଥିଲା